ମୁଁ ଗୋଟେ ଦିନ ହାଇଦ୍ରାବାଦରୁ ଟ୍ରେନରେେ ଆସି ବ୍ରହ୍ମପୁର ଷ୍ଟେସନରେ ଓହ୍ଲେଇଲି ମୁଁ ଯେହେତୁ ପ୍ରଥମ ଥର ବ୍ରହ୍ମପୁର ଷ୍ଟେସନରେ ଓହ୍ଲାଇଲି ସେଠାରୁ ଯାଉଥିବା ବସ୍ କିମ୍ବା ଅଟୋ ବିଷୟରେ ମତେ କିଛି ଜଣା ନାହିଁ ମୁଁ ଆହୁରି ପାହାନ୍ତିଆ ତିନିଟାରୁ ଓହ୍ଲାଇ ଷ୍ଟେସନ୍ରେ ଅଛି ନା ସେଠାରେ ଗୋଟିଏ ଗାଡ଼ି ଦେଖାଯାଉଛି ନା ଅଟୋ ବି ମୁଁ ଗୋଟିଏ ଲୋକଙ୍କୁ ସେଠାରେ ପଚାରିଲି ସେ କିଛି ନ କହିକି ସେଠାରୁ ଚାଲିଗଲା ମୁଁ ବହୁତ ହଇରାଣ ହୋଇଥିଲି ଯେହେତୁ ସବୁକିଛି ମୋ ପାଇଁ ନୂଆ ଥିଲା ମୁଁ ମୋବାଇଲ୍ରେ ବି ବ୍ରହ୍ମପୁର ବିଷୟରେ ସର୍ଚ୍ଚ କଲି କିନ୍ତୁ ସେତେବେଳେ ନେଟୱାର୍କ୍ ଆସୁନଥିଲା ଯୋଗୁଁ ମୁଁ କିଛି ଜାଣିପାରିଲି ନାହିଁ ବହୁତ ଚେଷ୍ଟା ପରେ ମତେ ନେଟୱାର୍କ୍ର ସୁବିଧାପ୍ରାପ୍ତ ହେଲା ତା'ପରେ ହେଲେ ବି ସେଥିରେ କିଛି ସୂଚନା ମିଳିଲା ନାହିଁ ମୋର ମନେ ପଡ଼ିଲା କି ମୋର ଗୋଟିଏ ସାଙ୍ଗ ଭଞ୍ଜନଗରରେ ରହିଛି ତା ପାଖକୁ ଫୋନ୍ କରିକି ପଚାରିଲେ ଷ୍ଟେସନରୁୁ ଭଞ୍ଜନଗର ଯିବା ପାଇଁ ଓଲା କେତେ ଟଙ୍କା ନେବ ସେ କହିଲା ବ୍ରହ୍ମପୁରରୁ ଭଞ୍ଜନଗର ଆସିବା ପାଇଁ ପାଞ୍ଚ ହଜାର ଟଙ୍କା ନେଇଯିବ ତୁ ମତେ ଯଦି ଆଗରୁ କହିଥାନ୍ତୁ ତା'ହେଲେ ମୁଁ ଗୋଟେ ଓଲା କିମ୍ବା କାର୍ ବୁଝିଥାନ୍ତି ମୁଁ କହିଲି ତୁ ଯା ଟିକେ କମ୍ ପଇସା ନେବାକୁ କହ ମୋ ପାଇଁ ଟିକେ ପଠେଇଦେ ଯେମିତିକି ସେ ବସ୍ ସେ ଓଲାଟା ଭଲ ସିଟ୍ ଥିବ ଯିବା ପାଇଁ ଟିକେ ଭଲ ଲାଗିବ ସେଥିନିିମନ୍ତେ ତୁ ତାକୁ ସେ ଗାଡ଼ିକୁ ଦେଖିକି ପଚାରି ବୁଝିକି ତୁ ପଠେଇଦେ